ହ୍ୟାଲୋ ମା' ମଙ୍ଗଳା ମୋବାଇଲକୁ ଲାଗଛି କି ଆଉ କ'ଣ କ'ଣ ମୋବାଇଲ୍ ଆସିଛି ନୂଆ ମୋବାଇଲ୍ ହଁ କେଉଁଟା ଭଲ ପଡୁଛି

ଆଉ ସେ ମୋଟରେ ଅଫର କ'ଣ କ'ଣ ଅଛି ଆଉ ତା' ମଧ୍ୟରେ କ'ଣ କ'ଣ ଅଫର ଆସିବ

ସେଗୁଡ଼ିକ କେମିତି କ'ଣ ପଡୁଛି ତାର ବ୍ୟାଟେରୀ ଫେଟ୍ରି ତାର ଚାର୍ଜ କେମିତି ଯାଉଛି ସେ ସେ ମୋବାଇଲ ତ ହ୍ୟାଙ୍ଗ୍ ହେଉଛି ସେଇଥିପାଇଁ ନୋକିଆ ମୁଁ ନେବାକୁ ଚାହୁଁନି ଇମାଇ ତ ଜଲ୍ଦି ଟିକିଏ ଖରାପ ହୋଇଯାଉଛି ସେଇଥିପାଇଁ ନେବାକୁ ଚାହୁଁନି ତା' ଫଟୋ ଗୁଡ଼ାକ ଭଲ ଆସୁନି ମୁଁ ନେବାକୁ ଚାହୁଁଛି ଓପୋ ଓପୋ ଅଛି

ମୋବାଇଲ ବି ଠିକ୍ ଅଛି

ଓପୋର ବ୍ୟକସାଇଡ଼ କ୍ୟାମେରା ମୁଁ ଶୁଣିଥିଲି ଭଲ ଆସୁନି ସେଇଟା ତାର ଆଉ କେଉଁ ମଡ଼େଲ ଆସୁଛି ହଁ ଆଉ ଅନ୍ୟ କୋଣସି ମୋବାଇଲ୍ ନାହିଁ ଆଉ ଆମର ପୋକୋ ଅଛି ପୋକୋର କେମିତି କ'ଣ ତାର ରେଟ୍

ହୋଉ ପୋକୋ ଆଉ ତାର ଏବେ ଆଉ କ'ଣ କ'ଣ ଭଲ ଅଛି ମୋବାଇଲ୍

ହେଉ ହେଉ ଆଉ ତା'ମଧ୍ୟରେ କିଛି ଅଫର ଆସୁନି ମୋବାଇଲ୍ ଇୟରଫୋନ୍ ଚାର୍ଜର ତ ଆସୁଛି ହେଉ କ'ଣ ଛୋଟ ମୋବାଇଲ୍

ହେଉ ଆପଣ କ'ଣ ସେ ପରଫ୍ୟୁମ୍ ଟା କଣା ପରଫ୍ୟୁମ୍

ଆଉ ଆମ ଏଇ ଆଇଫୋନ୍ ଅଛି ଷ୍ଟାର୍ଟଙ୍ଗିଟା କେତେ ତାର ହେଉ ତାର କେମିତି ଅଫର ଡ଼ିସକାଉଣ୍ଟ ଠିକ୍ ଅଛି ସେଇଟା ଫିକ୍ସ ରେଟ୍ ଟା ତା' ମାନେ ଚାଲିଶ ହଜାରରେ ମୁଁ ମୋବାଇଲ୍ କିଣିଲେ ମତେ କ'ଣ କ'ଣ ଅଫର ମିଳିପାରିବ

ତାର ତା' ମାନେ ତାର ମୋବାଇଲ୍ ର କ'ଣ କ'ଣ ଭଲ ଅଛି ହେଉ ହେଉ ଠିକ୍ ଅଛି ହେଉ ମୁଁ ଯାଉଛି ହେଲା ହେଉ